ମୋର ଗୋଟିଏ ଫୋନ ଥିଲା ବିଗତ ପାଞ୍ଚ ଦିନ ପୂର୍ବରୁ ମୋର ଫୋନର ଲକ୍ ମୋର ମନେ ନଥିଲା

ବ୍ୟସ୍ତ ହେବାକୁ ବ୍ୟସ୍ତ ହେବାକୁ ଲାଗିଲି ଆରାମ ମୁଁ ବ୍ୟସ୍ତ ହେବାର ଦେଖି ମୁଁ ପୁଅ ମୋତେ ପଚାରିବାରୁ ମୁଁ କହିଲି ମୋର ଫୋନର ଲକ୍ ମନେ ପଡ଼ୁନି ମୋ ପୁଅ ତା'ପରେ ଫୋନକୁ ହାର୍ଡ଼ ରିସେଟ୍ କରି ସାରିଲି ତା'ପରେ ତିରିଶ ପରେ ମୋର ଫୋନର ନୂଆ ପରି ଷ୍ଟାର୍ଟ

ଏହିପରି ମୋର ଏହିପରି ମୋର ଏହିପରି ମୋର ଫୋନ ଫୋନ ଏହିପରି ମୋର ଫୋନ କମ୍ପ୍ୟୁଟର ଲ୍ୟାପଟପ୍ ସମସ୍ୟା ହେଲେ ମୁୁଁ ମୁଁ ମୁଁ ମୋର ପୁଅ ମୋର ପୁଅକୁ କହି ସମସ୍ୟାର ସମାଧାନ କରେ ଯେପରି ଯେପରି ହ୍ବାଟ୍ସ ଆପ୍ ଓ ଫେସ୍ ବୁକ୍ କରିବାକୁ ହେଲେ ମୋ ପୁଅକୁ ଦିଏ ଆମର ଗ୍ରାମାଞ୍ଚଳ କମ୍ପ୍ୟୁଟର ଆମର ଗ୍ରାମ ଅଞ୍ଚଳ କମ୍ପ୍ୟୁଟର ଲ୍ୟାପଟପ୍ ଫୋନ ସମସ୍ୟାର ସମାଧାନ ପାଇଁ ଭଲ ଆମ ଗ୍ରାମାଞ୍ଚଳ କମ୍ପ୍ୟୁଟର ଲ୍ୟାପଟପ୍ ଫୋନ ସମସ୍ୟାର ସମାଧାନ ପାଇଁ ଭଲ ସେବା କେନ୍ଦ୍ର ଉପଲବ୍ଧ ନାହିଁ